ସାର୍ ନମସ୍କାର୍ ସାର୍ ମୋର ଆସିଥିଲି ସମୁଦ୍ର କୂଳକୁ ମୋର ବ୍ୟାଗ୍ଟା ଚୋରି ହେଇ ଯାଇଛି ତା'ଭିତରେ ମୋର ଫୋନ୍ ପର୍ସ ସବୁ ଥିଲା ମୁଁ ଦିବ୍ୟରଞ୍ଜନ ପାଇକରାୟ କହୁଥିଲି ଆମ ଗ୍ରାମ ବେଣୁବସ୍ତ ଆଉ ଆପଣ ନିମାପଡ଼ାରୁ କହୁଁଥିଲେ ତ ନାଇଁ ସାର୍ ମୁଁ ତ ଆସିଥିଲି ଅଚାନକ ମୋ ବ୍ୟାଗ୍ଟା ଚୋରି ହେଇଗଲା ଆଉ ମୁଁ ପୋଲିସ୍ କମ୍ପ୍ଲେନ୍ କରିନି ମୁଁ ପୋଲିସ୍ କମ୍ପ୍ଲେନ୍ ସାର୍ ଟିକେ ମୋର ଟିକେ କାରବାର ଟିକେ କରନ୍ତୁ ପୋଲିସ୍ କମ୍ପ୍ଲେନ୍ କରିବି ଏଇନା ଆଜ୍ଞା ଆଜ୍ଞା ମୁଁ ଆପଣଙ୍କୁ କମ୍ପ୍ଲେନ୍ ଏଇନା ଆମେ ଯିବୁ ଆପଣ ନିମାପଡ଼ା କୋଣାର୍କରେ ଅଛୁ ଆମକୁ ଯିବାକୁ ଟାଇମ୍ ଲାଗିବ ତଥାପି ଘଣ୍ଟେ ପାଖାପାଖି ଲାଗିଯିବ ଏଇନା ଯିବାକୁ ମୁଁ ଯାଇକି କମ୍ପ୍ଲେନ୍ଟା ଦେବି ଦେଲା ପରେ ଦେଇ କମ୍ପ୍ଲେନ୍ଟା ଦେଇଦେବି ଆପଣ ଇଏ କରନ୍ତ ଆପଣ କା କାର୍ଯ୍ୟାନୁଷ୍ଠାନ ଇଏ କରନ୍ତୁ

ହଉ ସାର୍ ମୁଁ ଏଇଟା ଆଜ୍ଞା ସାର୍ ମୁଁ ଏବେ ତା'ହେଲେ ଯାଉଛି ସାଙ୍ଗେ ସାଙ୍ଗେ ମୁଁ ବାହାରିଲି ଏବେ କୋଣାର୍କରୁ କୋଣାର୍କରୁ ବାହାରିକି ନିମାପଡ଼ାରେ ପହଞ୍ଚି ଆପଣଙ୍କୁ ମୁଁ ଫୋନ୍ କମ୍ପ୍ଲେନ୍ଟା ଦେଇ ଆପଣଙ୍କୁ ଫୋନ୍ କରୁଛି ଆପଣ ଆସିକି ଇଏ କରିବେ ଜଲ୍ଦି ମୋ ଫୋନ୍ରେ ଇମ୍ପୋଣ୍ଟାଣ୍ଟ୍ ଡ଼ାଟା ଥିଲା ସେ ପର୍ସରେ ବହୁତ ସାରା ପଇସା ଅଛି ଚୋରି ହେଇ ଯାଇଛି ଆଉ ମୋର ଇମ୍ପୋଣ୍ଟାଣ୍ଟ୍ ଦରକାରେ ସିଏ ଦିବ୍ୟ ରଞ୍ଜନ ପାଇକରାୟ ଆଜ୍ଞା ମୁଁ ଆପଣଙ୍କୁ କମ୍ପ୍ଲେନ୍ କରି ମୁଁ କଲ୍ କରୁଛି ଆଉ ହଉ ସାର୍ ରଖୁଛି